ଗଞ୍ଜାମ ଜିଲ୍ଲାରେ ପୁରୀ ଉପମା ଚଟଣୀ ଦୋସା ଚଟଣୀ ଦୋସା ବଜାର କାକରା ପୋଡ଼ ପିଠା ଆହୁରି ଅନେକ ଖାଦ୍ୟ ଲୋକପ୍ରିୟ ରହିଛି କାକରା ପିଠା କରିବା ପାଇଁ ପ୍ରଥମେ ସୁଜି ନଡ଼ିଆ ପୁର ଘିଅ ଏମିତି ଦରକାର ପ୍ରଥମେ ପାଣି ଚୁଲିରେ ବସାଇ ସେଥିରେ ସୁଜିି ବା ଅଟା ପକାଇଯାଏ ତାକୁ ଜନ୍ତୁଣି କରି କରିକି ଥାଳିକୁ କଟାଯାଏ ତାକୁ ଚକଟି ଗୋଲରେ କରାଯାଏ ସେଥିରେ ଭଜା ହୋଇଥିବା ନଡ଼ିଆକୁ ପୂୁର ଦିଆଯାଏ ତାକୁ ଗୋଲ କରି ତେଲରେ ଛଣାଯାଏ ଆଉ ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧ ପୋଡ଼ ପିଠା ପାଇଁ ଚାଉଳ ଚୂନା ଅଳେଇଚ ତେଲ କଦଳୀ ପତ୍ର ଏମିତି ଅନେକ ଉପାଦାନଙ୍କ ଦରକାର ପଡ଼ିଥାଏ ଆମ ଅଞ୍ଚଳରେ ଏମିତି ଅନେକ ଖାଦ୍ୟ ତିଆରି କରାଯାଏ ଓ ପୋଡ଼ ପିଠା କାକରା ଆରିସାକୁ ବିଭିନ୍ନ ପର୍ବରେ ତିଆରି କରାଯାଏ